ହ୍ୟାଲୋ ଆରେ ସାଙ୍ଗ ତୁ ଏତେ ଦିନ ହେଲା କ'ଣ ପାଇଁ ଫୋନ୍ କରୁନଥିଲୁ ହଁ ଏତେଦିନ ପରେ କ'ଣ ପାଇଁ ଫୋନ୍ କଲୁ କେଉଁଠିକି ଯିବା ଫିଲ୍ମ ଦେଖିବାକୁ ଭୁବନେଶ୍ୱର ଆଇନକ୍ସ ହଁ

ହଁ ହଁ ବଢ଼ିଆ ହଲ୍ ରେ ବସିକି କଣ କହିଲୁ ହଁ ଏସି ରେ ବସିବା ହଁ ଏସି ରେ ଯେଉଁ ଗରମ ହେଉଛି ଏସି ରେ ବସିଲେ ଭଲ ଲାଗିବ ଏସି ଟିକେଟ ହଁ ଭଲ ଫିଲ୍ମ ଟିଏ ପଡ଼ିଛି ଏସିରେ ବସିବା ଯେତେ ଟଙ୍କା ହେଉ

ହଁ ଆଉ ଓଡ଼ିଆ ଫିଲ୍ମ ପଡ଼ିଛି ଜାଣିଛୁ ଟି ହଁ ଅନଲାଇନ ରେ ବୁକିଙ୍ଗ କରିଦେ କିନ୍ତୁ ଭଲ ଫିଲ୍ମ ଟା ପଡ଼ିଛି ବୋଲି ଜାଣିଛୁ ନା ନାଇଁ ଫିଲ୍ମ ନାମ କଣ କହିଲୁ ତୁ ଖରା ମୁଁ ଛାଇ ଅନୁଭବ ସେଥିରେ ହିରୋ ଅଛି ଆ ମୋର ତ ସେ ଫେବ୍ରେଟ୍ ଜାଣିଛୁ ଆଉ ହଁ ଅନଲାଇନ୍ ବୁକିଙ୍ଗ କରେ ନାଇଁ ନାଇଁ ତୋର ମୋର ଏକୁଟିଆ ଯିବା ଆଉ ମୋ' ପାଇଁ ବି କରିଦେଇଥିବୁ ହଁ ଆଇନକ୍ସ ଭିତରେ ବସିବା ବଢ଼ିଆ ଲାଗିବ ହଁ ହଁ ଖାଇ ପିଇ କି ମଜା କରିକି କଥାବାର୍ତ୍ତା ହୋଇକି ଆସିବା କେବେଠାରୁ କଥାବାର୍ତ୍ତା ହୋଇନେ ନା ଆଉ ଆଉ ଭଲ ଅଛନ୍ତି ଆରେ ତୁ ଭଲ ଅଛୁ ନା ନାଇଁ ହଁ ଭଲ ଅଛି ଘରେ ସବୁ କେମିତି ଅଛନ୍ତି ଅ ହଉ ଆଉ କେତେବେଳେ ଘରୁ ବାହାରିବୁ ମୋତେ ଫୋନ କରିବୁ ଆଉ ଯେଉଁ ଟିକେଟ ଟା ବୁକିଙ୍ଗ କରିବୁ ମୋତେ ଅନଲାଇନ ରେ ଛାଡ଼ି ଦେବୁ ହଁ ହଁ ମୁଁ ତୋତେ ଫୋନ୍ ପେ'ରେ ପଇସା ଛାଡ଼ି ଦେବି ହଁ ହେଉ ହଁ କ'ଣ କ'ଣ ଖାଇବା ହେଉ ଶୁଣୁ ସେଇଠି କ'ଣ ଖାଇବା କହୁନୁ କ'ଣ ଖାଇବା ହଁ ହଲ ଭିତରେ ସିନା ସେଗୁଡ଼ିକ ଖାଇବା ଆଉ ବାହାରେ କ'ଣ ଖାଇକି ଆସିବା କହୁନୁ ଚିକେନ୍ ପକୋଡ଼ା ହେରିକା ଖାଇକି ଆସିବା ହଁ କେବେଠୁ ତୋ ସାଙ୍ଗରେ ଖାଇନି ନା ଖାଇଲେ ଭଲ ଲାଗିବ ହଁ ଫୋଟୋ ବି ଉଠାଇବା ସେଲ୍ଫି ନେବା ରାତିରେ ଭୁବନେଶ୍ୱର ସହର ଟା ଭଲ ଲାଗେ ଲାଇଟ ରେ